ହ୍ୟାଲୋ ଆପଣ ଯେଉଁ ଟ୍ରାଭେଲ୍ ଏଜେନ୍ସିରୁ କହୁଛନ୍ତି କି ଆଉ ଆଜି ଗୋଟେ କ୍ୟାବ୍ ବୁକ୍ କରିଥିଲି ସକାଳୁ ବଡ଼ି ଭୋରୁ ଆସିବା କଥା କ'ଣ ଏପର୍ଯ୍ୟନ୍ତ ଆସିନାହିଁ ଗାଡ଼ି ଖରାପ ହେଇଯାଇଛି ଆରେ ସେଇ କଥାଟା କହିବା କଥାନା ଆଉ ଏବେ କହୁଛନ୍ତି ସେତେବେଳୁ ମୁଁ ଫୋନ ବି ମାରୁଛି ଉଠାଉ ନାହାଁନ୍ତି ଗାଡ଼ି କାମ ଚଲାଇଥିଲେ ଆଉ ସେଇୟା କହିବା କଥା ନା ମୋ ପରିବାର ଲୋକ ସବୁ ଅପେକ୍ଷାରେ ଅଛନ୍ତି ଆଜି ବଡ଼ି ଭୋରୁ ଗୋଟେ ଜାଗାକୁ ବୁଲିବାକୁ ଯାଇଥାନ୍ତେ ଆମେ ଫୋନ ଯେତେ ମାରୁଛି ତୁମେ ଆପଣ ଉଠାଉ ନାହାଁନ୍ତି ଗାଡ଼ି କାମ ଆଉ କ'ଣ ଗାଡ଼ି ଖରାପ ହେଇଥିଲା ଯେ ତୁମେ ଫୋନ ଏତେ ବ୍ୟସ୍ତରେ ରହିଲ ଉଠାଇ ପାରିଲନି ଚାରିଟା ଚକା ପମ୍ପଚର୍ କୁଆଡ଼େ ଯାଇଥିଲ କି ଗାଡ଼ି ଆଗୁଆ କହିଦେବା କଥା ଆମେ ପୁରା ୱେଟ୍ କରିକି ବସିଛୁ ଗାଡ଼ି କେତେବେଳେ ଆସିବ ଫୋନ ବି ଉଠାଉ ନାହିଁ ସବୁ ଟେନସନ୍ ବି ହେଇଗଲେ ଗାଳି ବି ମୋତେ କଲେ କେଉଁ ଡ୍ରାଇଭର ତୁ ବୁକିଂ କରିଛୁ କେଉଁଠି କ୍ୟାବ୍ ଗୋଟେ ବୁକିଂ କରିଛୁ ଫୋନ ମାରିକି କହିଦେଇଥିଲେ ଆମେ ଅଲଗା ଗାଡ଼ି କୁଆଡ଼େ ଦେଖିନଥାନ୍ତୁ ବ୍ୟସ୍ତ ଥିଲେ ବ୍ୟସ୍ତ ଥିଲେ ଏଇନା ଏଇନା ଉଠାଉଛନ୍ତି ସେତେବେଳେ ଉଠାଇକି କହି ପାରିଲେନି ଏବେ ବ୍ୟସ୍ତରୁ ଫ୍ରି ହେଇଗଲେ ହଉ ଛାଡ଼ ଆଉ ମୁଁ ଅଲଗା କାହାକୁ ଦେଖୁଛି ଆଉ ଆଜି ଗଲା ବୋଧେ କ୍ୟାନସଲ୍ ହବ ଆମ ଟ୍ରାଭେଲିଙ୍ଗଟା ଆଉ କ'ଣ ଯାଇଥାନ୍ତୁ ଯେଉଁଠିକି ଏତେ ଡେରି ହେଇଗଲାଣି ଆପଣ ଏଇନା ଉଠାଉଛନ୍ତି